ଘରେ ତ ଏଲ୍ ପି ଜି ଗ୍ୟାସ୍ର ନିହାତି ଆବଶ୍ୟକ ଅଛି ଆଉ ବ୍ୟବହାର କରିବା ସମୟରେ ବହୁ ଜିନିଷ ସତର୍କ ହେବା ଦରକାର ଯେମିତିକି ସିଲିଣ୍ଡର୍ ପାଇପ୍ରୁୁ ଯଦି ଗ୍ୟାସ୍ ଲିକ୍ କରେ ବାଇ ଚାନ୍ସ ନିଆଁର ଆଘାତ ହେବ ଟୋଟାଲ୍ ମାନେ ଟୋଟାଲ୍ ଉପରେ ବ୍ଲାଷ୍ଟ୍ ହେବାର ସମ୍ଭାବନା ଅଛି ଆଉ ଧୀର ସ୍ଥିର ଭାବରେ ଗ୍ୟାସ୍ ଅନ୍ କରିବ ତା'ପରେ ମାନେ ତା ଲାଇଟର୍ ଲଗେଇବ ଲାଇଟର୍ ହାଲକା ସ୍ଲୋରେ ଲାଇଟର୍ଟା ମାନେ ହାଲକେଇକି ପଏଣ୍ଟର୍ଟା ଅନ୍ କରିବ ତା'ପରେ ସିଲିଣ୍ଡର୍ର ତା'ପରେ ସିଲିଣ୍ଡର୍ ଲାଇଟର୍ଟା ଆରାମସେ ଲଗାଇବ ତା'ପରେ ହେଲାପରେ ଆରାମ୍ସେ ରୋଷେଇ କରିବ କିଛି ରୋଷେଇ କରିବା ସମୟରେ କିଛି ପ୍ରୋବ୍ଲେମ୍ ନାହିଁ ଖାଲି ଏତିକି ତୁମେ ଧ୍ୟାନ ଦେବାକୁ ପଡ଼ିବ କି ସିଲିଣ୍ଡର୍ର ପାଇପ୍ ମାନେ ସିଲିଣ୍ଡର୍ ମେନ୍ ପଏଣ୍ଟ୍ରୁ କିଛି ଲିକ୍ କରୁଛି କି ତା'ର ମାନେ ଯେଉଁ ଆମର ସିଲିଣ୍ଡର୍ ପାଇପ୍ଟା ତା ସାଙ୍ଗରେ ସେଟ୍ ହୋଇକି ଫିଟ୍ ହୋଇକି ଅଛି କି ନାହିଁ ତା'ପରେ କେଉଁଠି କ'ଣ ଟାଙ୍କିର ଲିକେଜ୍ ଅଛି କି ନାହିଁ ସବୁ ଏଇ ଏତିକି ଜିନିଷ ସତର୍କ ହେବାକୁ ଆମକୁ ପଡ଼ିବ ଆଉ ସିଲିଣ୍ଡର୍ ମାନେ ଏତେ ହାର୍ମ୍ଫୁଲ୍ ନୁହଁ କିଛି କିନ୍ତୁ ଏତିକି ଯିଏ ନ ଜାଣିଛି କେବେ ନିଆଁ ଆସୁନଥିଲା ପର୍ଯ୍ୟନ୍ତ ଆମ ହାତରେ ଏମିତି ମାରି ଚେକ୍ କରିବନି ଶୁଙ୍ଘିବନି ଜଷ୍ଟ୍ ସ୍ମେଲ୍ ବାହାରୁ ସ୍ମେଲ୍ ଆସୁଛି ନା ସେତିକି ଦେଖ ନହେଲେ ମୁହଁ ପାଖକୁ ନେବନି ମୁହଁ ପାଖକୁ ନେବାନି ଭୁସ୍ କିିନା ଯଦି କ'ଣ କ'ଣ ନେଇକି ମାରିଦେଲା ସିଲିଣ୍ଡର୍ ଦପ୍କିନା ମୁହଁ ପୁରା ଜଳିଯିବ ତ ସେ ଜିନିଷ ଆମକୁ ବହୁତ ସତର୍କତା ରହିବାକୁ ପଡ଼ିବ ନହେଲେ କିଛି ମାନେ ମାନେ କିଛି ନା ଯାହାର ଧର ହିଟର୍ ଲାଇନ୍ ଉଠୁଛି ତ ଏଲ୍ ପି ଜି ଗ୍ୟାସ୍ ତ ଆମର ଆସୁଛି ତ ସେହି ଜିନିଷ ତାକୁ ସତର୍କର ମାନେ ସେ ସେଇ ଜିନିଷ ବହୁତ ଜଲ୍ଦି ମାନେ କ'ଣ ଖାଦ୍ୟ ପଦ୍ଧତି ବହୁତ ଜଲ୍ଦି ହୋଇପାରୁଛି ଗ୍ୟାସ୍ ଦ୍ୱାରା ଯେଉଁଟାକି ତୁମେ ହିଟର୍ ହେଉ କି ଇଏ ହେଉ ହିଟର୍ ଦ୍ୱାରା ଯେଉଁଟା କିି ଅଧିକ ସମୟ ଯିବାର ସମ୍ଭାବନା ଅଛି ଅଧିକ ଯିବ ଅଧିକ ସମୟ ବି ୱେଷ୍ଟ୍ ହେଉଛି ଯେଉଁ ସେଗୁଡ଼ାକ ଏଲ୍ ପି ଜି ଗ୍ୟାସ୍ ଦ୍ୱାରା ଆମର କାର୍ଯ୍ୟଗୁଡ଼ା ରୋଷେଇ ଗୁଡ଼ା ବହୁତ ଜଲ୍ଦି ହୋଇପାରୁଛି ସତର୍କ ଏତିକି ଜିନିଷ ରହିବ କିଛି ନାହିଁ ଟାଙ୍କିରୁ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ନ କରିବା ଦରକାର ଆଉ ତା'ପରେ ମୁହଁ ପାଖକୁ ନେବନି ଲାଇଟର୍ ମାରିଲା ବେଳେ ଧୂଆଁ ଆଇଲା ବାସ୍ନା ଆଇଲା କେଉଁଠି ଦୂରେ ରହିକି ଶୁଙ୍ଘିବ ମୁହଁ ପାଖକୁ ଯିବନି